ପାନୀୟ ଜଳରେ ବ୍ୟବହୃତ ହେଉଥିବା ଖାଦ୍ୟ ସବୁ ଆମର ପଣା ଠାରୁ ଆରମ୍ଭ କରିକି ଜୁସ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖାଦ୍ୟ ସବୁ ଆମେ ଖାଇଥାଉ ଆଉ ବେଲପଣା ଆଉ ଦହି ଦହି ଆଉ ବିଭିନ୍ନ ପ୍ରକାର ଫ୍ରୁଟ୍ ଜୁସ୍ ଆଉ ଆମ୍ବପଣା ବିଭିନ୍ନ ପ୍ରକାର ଫଳକୁ ନେଇ ଆମେ ଜୁସ୍ କରିଥାଉ ଜୁସ୍ କରି ପିଉ ଆଉ ଛତୁଆ ଛତୁଆକୁ ଆମେ ଗୋଳେଇକି ପିଇଥାଉ ପ୍ରତ୍ୟେକ ଓଡ଼ିଶାରେ ଘରେ ଘରେ ଫେମସ୍ ହୋଇଥିବା ଖାଦ୍ୟ ସିଏ ଚୁନା ଆଉ ସେଇ ଚୂନା ହେଉଛି ଛତୁଆ ସେଇଆକୁ ଆମେ ବିଭିନ୍ନ ସମସ୍ତେ ଘରେ ଘରେ ସେଆକୁ ଖାଆନ୍ତି ଆଉ ବେଲପଣାଠୁ ଆରମ୍ଭ କରିକି ଆମ୍ବ ପଣସ ବିଭିନ୍ନ ପ୍ରକାର ପାଇନାଆପୁଲ୍ ସପୁରି ଯାହା ହେଉଛନ୍ତି ସେ ବିଭିନ୍ନ ପ୍ରକାର ଖାଦ୍ୟକୁ ପଣା କରି ଜୁସ୍ କରିକି ଦିଅନ୍ତି ଆଉ ଥରେ ଖାଇଲେ ଆମର ଓଡ଼ିଶାର ଏଇ ଜୁସ୍ ସବୁ ଓଡ଼ିଆ ଜୁସ୍ ଓଡ଼ିଶା ଜୁସ୍ ଯେଉଁ ଯଉରା ସବୁ ଆମର ଫ୍ରୁଟ୍ ଜୁସ୍ ସବୁ କହୁଛନ୍ତି ସେଇଗୁରା ସବୁ ଆମର ଖାଇଲେ ଆଉ ଭୁଲିବନି ସେ କଥା